ମୋ ଟ୍ରେନିଂ ପିରିଅଡ଼ରେ ମୁଁ ଯେମିତିକି ଯାଇଥିଲି ଗୋଟେ କମ୍ପାନୀରେ ହଁ ଏମିତି ଥିଲା ଆବର୍ଜନା ଅପରିଷ୍କାର ପୁରା ଭରପୁର ହେଇକି ଥିଲା ତା'ପରେ ଆମେ ଯେମିତି ଗଲୁ ଆମ ବ୍ୟାଚ୍ର ପୁଅ ସବୁ ତା'ପରେ ଯେମିତିକି ଆମେ ଇଏ କଲୁ ପୁରା ପରିଷ୍କାର ପରିଚ୍ଛନ ସବୁ ଶାନ୍ତିଶୃଙ୍ଖଳା ଆରେ ରହୁଥିଲୁ ଏମିତି ଯେମିତିକି ଗାଧେଇବାକୁ ଗଲେ ପାଣିର ଖରାପ ଯେମିତି ଅପରିଷ୍କାର ଯେମିତି କରାଯାଏ ସାବୁନ୍ ଖୋଳ କି ସାମ୍ପୁ ଖୋଳ ଏସବୁ ଫିଙ୍ଗା ପିଙ୍ଗି ସର୍ଫଏକ୍ସଲର ଏମିତି ସବୁ ଚାଲି ଥାଏ ଯେଉଁଠି ଗାଧେଇକି ସେଇଠି ପିଙ୍ଗା ଫିଙ୍ଗି କରିଦେଇଥାଉଛନ୍ତି ସେସବୁ ନ କରିକି ଡଷ୍ଟବିିନ୍ ଗୋଟେ ରଖିକି ଆରାମ ସେ ତାହିଁରେ ପକାଇଲେ ଆମ ପାଇଁ ବହୁତ

ଅପରିଷ୍କାର ରୁ ପରିଷ୍କାର ହବ ନିଜ ପାଇଁ ବି ଠିକ୍ ଥିବ ସମସ୍ତିଙ୍କ ପାଇଁ ଭଲ ସେସବୁ ଜିନିଷ ବ୍ୟବହାର କଲେ ନିଜ ପ୍ରତି ଭଲ ରହିବ ନ ଜାଣିବା ଲୋକ ଅଛନ୍ତି ଜାଣିବା ଲୋକ ଅଛନ୍ତି ନେଇକି ନ ଜାଣିବା ଲୋକ କହୁଛି ଜଣାଇବାଟା ଆମ କର୍ତ୍ତବ୍ୟ